ମୁଁ ହସ୍ପିଟାଲ୍ରୁ କହୁଛି ପେସେଣ୍ଟ ନେଇକି ଆସିଥିଲି ପେସେଣ୍ଟ ଦେହ ବହୁତ ଖରାପ ସେଥି ଲାଗି ପାଞ୍ଚ ଛଅ ଦିନ ରହିଲିଣି ଆମ ହେବା ପାଇଁ କହୁଥିଲି ମେଡିସିନ୍ କିଛି ମିଳୁ ନାହିଁ ହସ୍ପିଟାଲ୍ରୁ ହସ୍ପିଟାଲ୍ରେ କିଛି ସହାୟତା ମିଳୁ ନାହିଁ ଆମ ଯିବା ହେବା ଅଛି ପାଞ୍ଚ ଛଅ ଦିନ ରହିଗଲୁଣୁ ବା ସେଥିପାଇଁ ହେବା ପାଇଁ କଲ୍ କରିଥିଲି କିଛି ମେଡିସିନ୍ ଦରକାର କିଛି ସାହାଯ୍ୟ ଦରକାର ହେଲେ ସିନା ମେଡିସିନ୍ ହୋଇକି ଘରକୁ ଯିବୁ ଯାହା ହେଲେ ସାହାଯ୍ୟ ହେଲେ ଜଲ୍ଦି ଆମକୁ କର ହଁ ଷ୍ଟାଫଙ୍କ ସାଙ୍ଗରେ କଥା ହୋଇ ଜଲ୍ଦି କର କରିବାର ବ୍ୟବସ୍ଥା କର ମେଡିସିନ୍ ସବୁ ଯେମିତି ମିଳିବ ହସ୍ପିଟାଲ୍ରୁ ଏତିକି ସାହାଯ୍ୟ ମିଳିବ ହୁଁ